ହ୍ୟାଲୋ ହଁ ଫ୍ରି ଅଛ କି ତମେ ଆଉ ଟିକେ ବୁଲାବୁଲି କରିବାକୁ ଯାଇଥାନ୍ତେ ଭଲ ଅଛ ଦେହ ପା ସବୁ ଭଲ ଅଛି ପିଲାମାନେ ଭଲ ଅଛନ୍ତି ନା ନାହିଁ କହ ଆଗ ପିଲା ବୁଲିବା ପଛରେ ଥାଉ

ହଁ ମୋ ଦେହ ଭଲ ଅଛି ଆଉ ତମ ବର ଆଉ ସେ କେବେ ଆସିବେ ଯେ କେବେ ଆସିବେ ହଁ ଆଉ ଆସିବେ ଏବେ ଯଦି କୋଉନ ଆସିଲେ ଯିବା ଟିକେ ବୁଲିବା ପାଇଁ ଗୋଟେ ରେଷ୍ଟୁରାଣ୍ଟ ଯାଆନ୍ତେ ବୁଲିବା ପାଇଁ ଢାବା ଫାବା ଖାଇ ଖାଇକି ଆସନ୍ତେ ହଁ ଯିବା କାଳିଜାଈ ଦେଖିବା କାଳିଜାଈ ଦେଖିକି ଚିଲିକା ଢାବାରେ ଖାଇବା ଚିଲିକା ଢାବା ରେ ଖାଇକି ଆସିବା ଆଉ ଚିଲିକା ଢାବାରେ କ'ଣ କ'ଣ ମିଳୁଛି ସବୁ ଜାଣିଛ ନା ନାହିଁ କଙ୍କଡ଼ା ଝୋଳ ମିଳୁଛି କଙ୍କଡ଼ା ତରକାରୀ ମିଳୁଛି ଆଉ କଙ୍କଡ଼ାରେ ଭେରାଇଟି ଜିନିଷ ମିଳୁଛି ତାପରେ ଚିଙ୍ଗୁଡ଼ି ବା ବାଗଦା ଚିଙ୍ଗୁଡ଼ି ସବୁ ମିଳୁଛି ସେହିଠି

ଆଉ କେବେ ତମ ଘର ଯେବେ ଆସିବେ ନାଇଁ ତ ତମେ ଯଦି କହିବ ତାହେଲେ ଏବେ ଯିବା କେବେ ଗୋଟେ ଦେଖିକି ଆଉ କାଳିଜାଈ କାଳିଜାଈ ବୁଲିବା ଭଗବତୀ ବୁଲିବା ଆଉ ନୂଆ ଯେଉଁ ଏହି ଆଡ଼େ ନାରାୟଣୀ ଦେଖିବା ତାରା ତାରିଣୀ ଯିବା ଆସିଲେ କିନ୍ତୁ ଚିଲିକା ଢାବାରେ ଖାଇବା

ଠିକ୍ ଅଛି ଆଉ ତମେ ଏବେ କ'ଣ କରୁଛ

ତାହେଲେ ମୁଁ ବି ବସିଛି ଆଉ କ'ଣ କରିବି ପୁଅର ପରୀକ୍ଷା ଅଛି ପୁଅ ପଢ଼ା ପଢ଼ି କରୁଛି ଆଉ ସେ ତ ବାହାରେ ଅଛନ୍ତି ଆଉ ଆସିବେ ଆଉ ହଁ ହଉ ହଁ ଯିବା ଆଉ ହଁ ହଉ ସନ୍ଧ୍ୟା ଦିଆ ଦିଇ କରିବି ତ ଆଉ ପଛରେ ଆଉ ଥରେ ମୁଁ ଫୋନ୍ କରିବି କଥା ହେବା ମୁଁ ଏବେ ରଖୁଛି ହେଲା